ହାଲୋ ସାର୍ ମୁଁ ଆପଣଙ୍କ କମ୍ପାନୀରୁ ଏକ ହ୍ୟାଣ୍ଡ୍ ବ୍ୟାଗ ଅର୍ଡ଼ର କରିଥିଲି ଦୁଃଖ ଖବର କି ଆପଣଙ୍କ ଠାରୁ ଆସିଥିବା ହ୍ୟାଣ୍ଡ୍ ବ୍ୟାଗର କ୍ବାଲିଟି ଭଲ ନଥିଲା ଏବଂ ଏହା ପୁରୁଣା ଓ ଏହାର ଚେନ୍ ଛିଣ୍ଡିଯାଇଥିଲା ଓ ରେଡ୍ କଲର ଦେବା ବଦଳରେ ଆପଣ ହ୍ଵାଇଟ୍ କଲର ପଠାଇଦେଇଛନ୍ତି ଆଶା କରୁଛି ଆପଣ ଏହିଭଳି ଭୁଲ୍ ଆଗକୁ କରିବେ ନାହିଁ ଯାହାଦ୍ୱାରା କି ଆପଣଙ୍କର କମ୍ପାନିରୁ ଲୋକମାନେ ଯେକୌଣସି ଜିନିଷ କିଣି ଅସୁବିଧାର ସମ୍ମୁଖୀନ ନହୁଅନ୍ତୁ ଏଥିପ୍ରତି ଧ୍ୟାନ ଦେବେ ଓ ପଠାଉଥିବା ଜିନିଷକୁ ବାରମ୍ବାର ଦେଖି ଭଲ କ୍ଵାଲିଟିର ଜିନିଷ ପଠାଇବାକୁ ଅନୁରୋଧ କରୁଛି ଯଦି ଆପଣ ଏହିପରି ଜିନିଷ ପଠାନ୍ତି ତେବେ ଲୋକମାନେ ବହୁତ ଠକାମୀର ସମ୍ମୁଖୀନ ହେବେ ତେଣୁ କରି ଆପଣଙ୍କୁ ମୁଁ ଅନୁରୋଧ କରୁଛି ଯେ ଆପଣ ଭଲ କ୍ଵାଲିଟିର ଜିନିଷ ପଠାନ୍ତୁ